ପଶୁମାନଙ୍କର ଯତ୍ନ ନିହାତି ଭାବରେ ନବା ଦରକାର କାରଣ ସେମାନେ ତ କଥା କହିପାରୁ ନାହାଁନ୍ତି ଆମେମାନେ କଥା କହିପାରୁଛୁ ଆମ ଦେହ ଖରାପ ହେଲେ ଆମେ କାହାକୁ ଜଣାଇ ପାରୁଛୁ କି ନିଜେ ଡାକ୍ତର ପାଖକୁ ଯାଇପାରୁଛୁ ପଶୁ ଯେତେବେଳେ ତାର ଛୁଆଟେ ଜନ୍ମ କରୁଛି ତା ଯତ୍ନ ନିହାତି ନନେଲେ ସେ ତ ଅସୁବିଧାରେ ପଡ଼ିଯିବ ସେଥିପାଇଁ ଯେତେବେଳେ ଗୋଟେ ଗାଈ ହଉ କିମ୍ବା କୁକୁର ହଉ ଆପଣ ରଖିଛନ୍ତି ଯେତେବେଳେ ସେ ଜାଣିବେ ସେ ଗୋଟେ ଛୋଟ ଶାବକଟେ ଜନ୍ମ କରିବାକୁ ଯାଉଛି ତାକୁ ଆପଣ ଗରମ ଗରମ ଖାଇବାକୁ ଦେବେ ଡାକ୍ତରଙ୍କର ପରାମର୍ଶ ନେବେ ଡାକ୍ତରଙ୍କ ଠୁ ଔଷଧ ଆଣିକି ବି ତାକୁ ଦେବେ ତାଙ୍କର ଖାଇବାକୁ ଦେଲେ ସେ ଭଲ ଶିଶୁଟେ ଜନ୍ମ କରିପାରିବ ତାକୁ ଆମେ ଶିଶୁଟେ ଯେତେବେଳେ ହେଇଗଲା ତାକୁ ଆମେ ଥଣ୍ଡା ଜାଗାରୁ ଗୋଟେ ପରିସ୍କାର ଜାଗାରେ ଆଣି ରଖିବା ତାକୁ ଯେମିତି ମଶା ମାଛି କେଉଁମାନେ ତାଦେହରେ ନ ବସନ୍ତି ଯତ୍ନନବା ତାକୁ ଘୋଡ଼ାଇ ଦବା ତାଙ୍କୁ ଥଣ୍ଡା ଯେମିତି ନ ଲାଗେ ଥଣ୍ଡା ଲାଗିଲେ ତାଙ୍କ ଦେହ ଆହୁରି ଖରାପ ହେଇଯିବ ତେଣୁ ପଶୁକୁ ଆମେ ସେହିପରି ଭାବରେ ରଖିବାକୁ ପଡ଼ିବ ତାପାଇଁ ଭଲ ଘରଟେ କରିବା ଯେମିତି ତା ଛୁଆର ହଉ ତା ମାଆର ହଉ କୌଣସି ଅସୁବିଧା ନହୁଏ ଅସୁବିଧା ହେଲେ ସେମାନେ ଜଲଦି ଦେହ ଖରାପ ହେଇଯିବ ତାକୁ ଯେତେବେଳେ ଛୁଆ ଦେଇସାଇଲାଣି ତା ଡାକ୍ତରଙ୍କୁ ଦେଖେଇ ଡାକ୍ତରଙ୍କ ଠୁ ପରାମର୍ଶ ନେଇ ତାଙ୍କର କେମିତି ଖାଇବେ କ'ଣ ଖାଇବେ ସେଥିପାଇଁ ଗୋଟେ ରୁଟିନଟେ ତିଆରି କରି ସେଇ ଅନୁସାରେ ତାଙ୍କୁ ଖାଇବାକୁ ଦେବେ ସମୟ ସମୟ ଭିତରେ ତାଙ୍କୁ ଯଦି ଆମେ ତାର ଯତ୍ନନବା ସେ ଭଲ ଶିଶୁଟେ ହବ ତା ମାଁର ବି ଦେହ ଭଲ ରହିବ ଛୁଆର ବି ଦେହ ଭଲ ରହିବ